ଦଶ ଜାନୁଆରୀ ଦୁଇ ହଜାର ଚବିଶ ପଚିଶ ଡିସେମ୍ବର ଉଣେଇଶହ ସତାନବେ ପନ୍ଦର ଜୁନ ଅଠର ଶହ ସତାବନ ଷୋହଳ ଜୁନ ଦୁଇ ହଜାର ବାର ଅଠର ଅଗଷ୍ଟ ଦୁଇ ହଜାର ତେଇଶ